ଦେଖନ୍ତୁ କୋରାପୁଟ ଜିଲ୍ଲାରେ ପରିବର୍ତ୍ତନ ଆଣିବା ପାଇଁ ଯେମିତି ଆମ କୋରାପୁଟ ଜିଲ୍ଲାରେ ବହୁତ କିଛି ଜାତି ନୀତି ବହୁତ ଅଛି ବା ଆମ ଜାତି ହେଉଛି ଭୂମିଆ ଜାତି ଚଣ୍ଡାଳ ଜାତି ମାନେ ହିନ୍ଦୁ ମୁସଲିମ୍ ବହୁତ କିଛି ଜା ଜାତି ଅଛି ସେଇ ଜାତି ମଧ୍ୟରୁ ଛୁଆଁ ଅଛୁଆଁ ଭିତରେ ବହୁତ କିଛି ପାର୍ଥକ୍ୟ ମାନେ ଜାତିର କିଛି ଅଲଗା ହେଇଯାଏ ତା'ହେଲେ ସେମାନେ ଖାଇବେ ନାହିଁ କି କେବେ ବି ଖାଇବେ ନାହିଁ ତା'ପରେ ମନକୁ ନାନା ସମ୍ପ୍ରଦାୟ କାରଣକୁ ବୟସ୍କ ମାନେ ବୟସ୍କ ଲୋକମାନେ ଯେମିତି ହେଲେ ବି ବହୁତ କିଛି କାମ ଆମ ଜାତି ନୀତି ବିଷୟ ଦେଖିବାକୁ ଗଲେ କୋରାପୁଟ ଜିଲ୍ଲାରେ ବହୁତ ଅଛି ସେମାନେ ଖାଇବାରେ ଛୁଇଁ ଦେଲେ ସେମାନେ ଖାଆନ୍ତି ନାହିଁ ହିନ୍ଦୁ ମୁସଲିମ୍ ବିଷୟରେ ବହୁତ କିଛି ଫରକ ଅଛି ଫରକ ଅଛି ମାନେ ଆମ କୋରାପୁଟ ଜିଲ୍ଲାର ବହୁତ ଜାତିର ଲୋକମାନେ ବସବାସ କରନ୍ତି ସେଇ ଜାତି ବିଷୟରେ ବସବାସ କରନ୍ତି ଆମର ଜାତି ହେଉଛି ସବୁଠାରୁ ମ୍ୟାନ୍ କିମ୍ବା ସ ବୃଦ୍ଧ ବୟସ୍କ ଲୋକମାନେ ବି ଜାତି ନୀତିକୁ ବହୁତ ଦେଖାଦେଖି କରନ୍ତି କୃଷି କୃଷି କ୍ଷେତ୍ରରେ ଦେଖିବାକୁ ଗଲେ ଆମ କୃଷି ଆମ କୋରାପୁଟ ଜିଲ୍ଲାରେ ବହୁତ କିଛି ଧାନ ଚାଷ ବହୁତ ମାତ୍ରାରେ କରାଯାଏ